ପର୍ବପର୍ବାଣୀ ଧାର୍ମିକ ଉପଲକ୍ଷେ ମୁଁ ଦେବତାଙ୍କ ମୁର୍ତ୍ତି ତିଆରି କରିଛି ମୁଁ ବି ତିଆରି କରିବାକୁ ମୋତେ ବହୁତ ଭଲଲାଗେ କାରଣ ଯେପରି ହେ ଏ ଗଣେଶପୂଜା ଗଣେଶପୂଜାରେ ମୁର୍ତ୍ତି ତିଆରି କରି ଗଣେଶଙ୍କ ମୁର୍ତ୍ତି ତିଆରି କରି ତାଙ୍କର ବାହନ ତିଆରି କରି ମୂଷା ତିଆରି କରି ତାଙ୍କ କଲର୍ ଦେଇ କଳାକାର୍ଯ୍ୟ କରି କଳାକାରମାନେ ଯେମତି ସବୁ ତିଆରି କରନ୍ତି ମୁଁ ତିଆରି କରି ତାକୁ କଳା ରଙ୍ଗ ଦେଇ ଏବଂ ମାନେ ବିଭିନ୍ନ ବିଭିନ୍ନପ୍ରକାର ମୁଁ ତିଆରି କରେ ମୁଁ ଯେପରି ଦୁର୍ଗାପୂଜାରେ ଦୁର୍ଗାଙ୍କ ମୂର୍ତ୍ତି ତିଆରି କରି ତାଙ୍କ ହାତ ତିଆରି କରି ଆଖି ତିଆରି କରି ବିଭିନ୍ନ ବିଭିନ୍ନ ପ୍ରକାର ଯେ ଯେପରି ସବୁ ଅଛି ତାଙ୍କର ତିଆରି କରି ରଙ୍ଗ ଦିଆଯାଇ ରଙ୍ଗ ଦେଇ ମୁଁ ମାନେ ଦେବତାଙ୍କ ଦେବୀ ଦେବତାଙ୍କ ମୁର୍ତ୍ତି ତିଆରି କରେ ମୁଁ ପୂଜାପୂଜି କରେ ଏବଂ ହୁଁ ଏପରି ଦେବୀ ତିଆରି କରି କି ଦେବୀ ଦେବତାଙ୍କ ତିଆରି କରି ଗଣେଶ ତିଆରି କରି ଦେବୀ ତିଆରି କରି ଯେମିତି ସରସ୍ୱତୀ ପୂଜାରେ ସରସ୍ୱତୀ ତିଆରି କରି ତାଙ୍କ ରଙ୍ଗ ଦେଇ ତାଙ୍କ ବାହନ ତିଆରି କରି ରଙ୍ଗ ଦେଇ ବିଭିନ୍ନ ବିଭିନ୍ନପ୍ରକାର ମୁଁ କାର୍ଯ୍ୟ କରେ ଯେପରି ଏହିସବୁ କାର୍ଯ୍ୟ କଲେ ମୋତେ ଏହିଭଳି ଅନୁଭୂତି ମାନେ ମୋତେ ବହୁତ ଅନୁଭୂତି ମିଳେ କାହିଁକିନା ମୁଁ ଯେହେତୁ ମୋ ହାତରେ ତିଆରି କରେ ହାତରେ ତିଆରି କରି ଠାକୁରଙ୍କୁ ପୂଜେ ଦେବୀ ଦେବତାଙ୍କୁ ପୂଜା କରେ ଏ ରଙ୍ଗ ଦେଇ ଦେବି ଦେବତାଙ୍କୁ ପୂଜା କରେ ମୋତେ ବହୁତ ଭଲ ଅନୁଭୂତି ମୋତେ ହୁଏ କାଇଁନା କିଣିବା ଅପେକ୍ଷା ହାତରେ ତିଆରି କରିବା କରି ମାନେ ଦେବୀ ଦେବତାଙ୍କୁ ପୂଜିଲେ ମୋତେ ବହୁତ ଖୁସିଲାଗେ ଏବଂ ବହୁତ ମୋତେ ବହୁତ ଅନୁଭବ ହୁଏ କାଇଁନା ଆଗ ଅପେକ୍ଷା ଏବେ ଆଉ କିଏ ସେତେ ମାନେ ହାତରେ ତିଆରି କରି ପୂଜୁ ନାହାନ୍ତି କାହିଁକି ପୂଜୁ ନାହାନ୍ତି ଏବେ ସବୁ କିଣିକି ଆଣିକି ଦେବୀ ଦେବତାଙ୍କୁ ପୂଜି ଦେଉଛନ୍ତି ଗଣେଶ ହଉ ଦୁର୍ଗା ହଉ ତିଆରି କରି ନକରି ଆଣିକି କିଣିକି ପୂଜି ଦେଉଛନ୍ତି ହେଲେ ମୋତେ ଏମିତି ହାତରେ ତିଆରି କରି ଦେବୀ ଦେବତାଙ୍କୁ ପୂଜା କରି ମୁଁ କଲେ ମୋତେ ବହୁତ ଅନୁଭୂତି ହୁଏ ବା ମୋତେ ବହୁତ ଖୁସି ଲାଗେ